ହ୍ୟାଲୋ ମୁଁ ପ୍ରଜ୍ଞା ମିଶ୍ର କହୁଥିଲି ଆପଣ କେଏଫସିରୁ କହୁଛନ୍ତି ଆଜ୍ଞା ମୁଁ ଗୋଟିଏ ଅର୍ଡ଼ର କରିଥିଲି ନାନ୍ ଆଉ ଚିଲ୍ଲୀ ଚିକେନ୍ ସେ ଆସିଲା ଯେ କିନ୍ତୁ ଏଇଟା ତାର ପ୍ୟାକିଙ୍ଗ୍ ଭଲନାହିଁ ତେଲିଆ ହେଉଛି ଆଉ ବହୁତ ସ୍ମେଲ କରୁଛି ତ ଖାଇବାକୁ ଇଚ୍ଛା ହେବନି ତ ମୁଁ ସେଇ ଉଁ ଅର୍ଡ଼ରଟିକୁ ରିଟର୍ନ କରିବାକୁ ଚାହୁଁଛି ଆଜ୍ଞା ରିଟର୍ନ କରିଦିଅନ୍ତୁ